ନୃତ୍ୟ ଲୋକକୁ ସାହାଯ୍ୟ କରେ କାହିଁକିନା ନୃତ୍ୟ ହେଉଛି ମନବୃତ୍ତି ନାଚ କ'ଣ ନାଚିବା ସମୟରେ ହସି ହସି ହସି ହସି ନାଚନ୍ତି ଖେଳି ଖେଳି ନାଚନ୍ତି ଗୋଡ଼ ହାତ ଆକ୍ଟିଭ୍ ରହେ ତ ନାଚିଲା ବେଳେ ଲୋକମାନେ ଖୁସି ରହିବାର ଭଲ ଭାବନ୍ତି ଆଉ କ'ଣ ପାଇଁ ଭାବନ୍ତି ନା ନାଚିଲେ ଦେହ ସୁସ୍ଥ ରହେ ଦେହରେ ରୋଗ ଭୋଗ କିଛି ଆସେନି ସବୁବେଳେ ମନ ଖୁସି ଖୁସିରେ ରହେ ହସରେ ରହେ ନିଜେ ନାଚନ୍ତି ନିଜେ ଖୁସି ରୁହନ୍ତି ଅନ୍ୟକୁ ଖୁସିରେ ରଖନ୍ତି ଅନ୍ୟକୁ ଖୁସିରେ ରଖିଲା ପରେ ନୃତ୍ୟ ଲୋକମାନଙ୍କ ସାହାଯ୍ୟରେ କରିବା ପାଇଁ ଖୁସି ରଖନ୍ତି ତାଙ୍କୁ ବହୁତ ଷ୍ଟେଜ୍ ଉପରେ ନାଚିକି ଲୋକମାନଙ୍କୁ ମନବୃତ୍ତି କରନ୍ତି ଲୋକମାନଙ୍କୁ ମନରେ ହସ ଦିଅନ୍ତି ଆସିଲା ପରେ ଲୋକମାନେ ବହୁତ ଖୁସି ହୁଅନ୍ତି ସେ ଖୁସିକୁ ଦେଖନ୍ତି ତାଙ୍କର ହାତ ଗୋଡ଼ ଦେହ ସବୁ ଭଲ ରହେ ସବୁବେଳେ ଏମିତି ଜିନିଷ ଭାବିବ ପାଇଁ ହିଁ ମୁଁ ସକ୍ଷମ